ମୁଁ ମୋ ପରିବାର ପାଇଁ ସ୍ୱାସ୍ଥ୍ୟକର ବ୍ୟଞ୍ଜନ ତିଆରି କରେ ଆଉ ଆଜିକାଲି ଦୁନିଆରେ ଭେଜାଲ ଦୁନିଆରେ ଯଦି ନିଜେ ତିଆରି ନ କରିବ କିଛି ଖାଇପାରିବନି ସକାଳୁ ମୁଁ ଉଠି ଗାଧୁଆ ପାଧୁଆ ସାରି ସୁଜି ଉପମା ହେଉଛି ସୁଜି ଉପମା ଖେଚୁଡ଼ି ଅନ୍ୟାନ ଜିନିଷ ସବୁ ତିଆରି କରେ ଆଉ ହେଉଛି ସକାଳ ଜଳଖିଆ ତିଆରି କରି ମୁଁ ନିଜେ ତିଆରି କରି ପିଲାଙ୍କୁ ଖାଇବାକୁ ଦିଏ ଆଉ ପରିବାର ସହିତ ସମସ୍ତେ ଖାଆନ୍ତି ଖ ତାପରେ ଖରାବେଳେ ହେଉଛି ଭାତ ଡାଲି ତରକାରୀ ଭଜାଭୁଜି ସାଲାଡ଼ ଅନ୍ୟାନ୍ୟ ସବୁ ତିଆରି କରେ ଓ ବାର ଦେଖିକି ରବିବାରେ ଶୁକ୍ରବାରେ ବୁଧବାରେ ଅଣ୍ଡା ମାଛ ମାଂଶ ଓ ଅନ୍ୟାନ୍ୟ ଜିନିଷ ତିଆରି କରେ ଆଉ ସାଧାରେ ସବୁ ଜିନିଷ ତିଆରି କରେ ହଁ ସାଧାରେ ଡାଲମା ତିଆରି କରେ ଡାଲମା ଭାତ ଡାଲମା ଭଜା ସମସ୍ତେ ପରିବାରରେ ଖାଇବାକୁ ଭଲ ପାଆନ୍ତି ରାତିରେ ରୁଟି ଡାଲମା ସନ୍ତୁଳା ଭଜା ଅନ୍ୟାନ୍ୟ ଜିନିଷ ପିଠା ଅନ୍ୟାନ୍ୟ ଜିନିଷ କରେ ଯାହାକି ଲୋକ ଖାଇବାକୁ ଭଲ ପାଆନ୍ତି ପରିବାର ଲୋକ ସମସ୍ତେ ଖାଇବାକୁ ଭଲ ପାଆନ୍ତି ଆଉ ନିଜେ ତିଆରି କରି ନିଜେ ଖାଇବାକୁ ଦେବେ ଭେଜାଲ ଦୁନିଆରେ ସ୍ୱାସ୍ଥ୍ୟ ପାଇଁ ନିଜେ ତିଆରି କରି ଖାଇବାକୁ ଦେବା ବହୁତ ଭଲ ଲାଗେ ଆଉ ଉପମା ତିଆରି କରେ ପରଟା ପୁରି ରୁଟି ଡାଲମା ଏସବୁ ତିଆରି କରେ ଆଉ ସମସ୍ତେ ଖାଆନ୍ତି ଆଉ ସ୍ୱାସ୍ଥ୍ୟ ପାଇଁ ଭଲ ବି ହୋଇଥାଏ ମାଂଶ ରାନ୍ଧେ ଅଣ୍ଡା ତରକାରୀ କରେ ମଟନ ଚିକେନ କରେ ଚିକେନ ପକୋଡ଼ା କରେ ଏସବୁ ଜିନିଷ ମୁଁ ନିଜ ହାତରେ ତିଆରି କରେ ସବୁ ତିଆରି କରି ଭଲ ତେଲ ଦେଇକି